ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିମି ସଂଖ୍ୟା ଗୁରା ହେଲା ହଜାର ପଚାଶ ତିନି ହଜାର ପାଞ୍ଚଶହ ଲକ୍ଷେ ପଚାଶ ହଜାର ତିନିଲକ୍ଷ ସତୁରୀ ହଜାର ନଅ ଲକ୍ଷ